ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ବିଭିନ୍ନପ୍ରକାର ରୋଷେଇ କରିଥାଏ ତନ୍ମଧ୍ଯରୁ ମାଂସ ଚିକେନ ପନିର୍ ବିଭିନ୍ନପ୍ରକାର ଡାଲି ପ୍ରଥମରେ ମୁଁ ରୋଷେଇ ରାନ୍ଧିବାରେ ଭୁଲ୍ ହେଉଥିଲା ଓ ସ୍ଵାଦିଷ୍ଟ ମଧ୍ୟ ଲାଗୁନଥିଲା ଆଉ ୟୁଟ୍ୟୁବ ଚ୍ୟାନେଲ ଦେଖିଲା ପରେ ମୋ ରୋଷେଇ ତିଆରି ପ୍ରଣାଳୀରେ ଉନ୍ନତି ଆସଛି ଓ ମୋତେ ରୋଷେଇ ତିଆରି କରିବା ପାଇଁ ୟୁଟ୍ୟୁବ ଚ୍ୟାନେଲ